ମୋତେ ଫଟୋ ଉଠେଇବା ପାଇଁ ବହୁତ ଭଲଲାଗେ ମୁଁ ବହୁତ ଜାଗାରେ ମଧ୍ୟ ଫଟୋ ଉଠେଇଛି ଯେମିତି ପାହାଡ଼ ପର୍ବତରେ ଜଙ୍ଗଲ ବାହାଘର ଜନ୍ମଦିନ ପାର୍ଟି ଇତ୍ୟାଦି ମଧ୍ୟ ଫଟୋ ଉଠେଇଛି ପାହାଡ଼ ପର୍ବତରେ ବଡ଼ ବଡ଼ ଗଛ ପଶୁପକ୍ଷୀ ବାଘ ଭାଲୁ ହରିଣ ଗୟଳ କୁମ୍ଭୀର ବହୁତସାରା ଜୀବଜନ୍ତୁଙ୍କୁ ମଧ୍ୟ ଫଟୋ ଉଠେଇଛି ଆଉ ବେଷ୍ଟ ଫଟୋଗ୍ରାଫରରେ ମଧ୍ୟ ପୁରସ୍କାର ପାଇଛି ମୁଁ ଥରେ ପାହାଡ଼ ଜାଗାକୁ ଯାଇଥିଲି ସେଠାରେ ବହୁତ ସୁନ୍ଦର ବିଭିନ୍ନ ପ୍ରକାରର ଗଛ ଲତା ଯୋଗୁଁ ପକ୍ଷୀମାନଙ୍କ ଫଟୋ ଉଠେଇଥିଲି ଆଉ ହରିଣ ଇତ୍ୟାଦି ସେଠାରେ ସମସ୍ତେ ପ୍ରକାର ଜୀବଜନ୍ତୁ ବସା କରନ୍ତି ଆଉ ସେଠାକାର ଦୃଶ୍ୟ ବହୁତ ସୁନ୍ଦର ଏହାପାଇଁ ସେଠାକୁ ଗଲେ ଘରକୁ ଫେରିବା ପାଇଁ ଇଚ୍ଛା ହଉନଥାଏ ମୋତେ ପାହାଡ଼ ପର୍ବତ ନଦୀ ଝାରଣା ବନ୍ୟଜନ୍ତୁ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ପାଇଁ ମଧ୍ୟ ବହୁତ ଭଲଲାଗେ ସୋସିଆଲ ମିଡ଼ିଆରେ ଏସବୁ ଏସବୁ ଧରଣର ବହୁତ ଫୋଟୋ ଛାଡ଼ିଛି ଫୋଟ ଛାଡ଼ିବା ଦ୍ୱାରା ଲୋକ ମୋତେ ବହୁତ ପ୍ରଶଂସା ମଧ୍ୟ କରନ୍ତି ସମସ୍ତଙ୍କ ଫୋଟଠାରୁ ମୋର ଫୋଟ ସବୁଠାରୁ ଅନ୍ୟତମ ଆଉ ତାପରେ ଏଥିରେ ବି ପଇସା ରହୁଛି ଫୋଟୋଗ୍ରାଫର ୟେରେ ମୁଁ ଥରେ ବେଷ୍ଟ ଫୋଟୋଗ୍ରାଫର ଥିରେ ପ୍ରାଇଜ୍ ପାଇଛି